ମୋ ଝିଅ ଆସିଲା ଆସିକି କହିଲା ବୋଉ ଚିଲ୍ଲି କୋବି କରେ ଖାଇବା ମୁଁ କହିଲି ହ ହେଉ ଚିଲ୍ଲି କୋବି ତ କରିବାରେ ମୁଁ ଟିକେ ଟିକେ ଶୁଣିଛି ତାହେଲେ କରିଦେବି ଖାଇବୁ ଆଉ ତା ଭିତରେ ମୁଁ ଚିଲ୍ଲି କୋବି କରିବା ଆରମ୍ଭ କଲି ଆରମ୍ଭ କଲା ଭିତରେ ଅଧା ହେଇଛି ମୋର ଆଉ ମନ ପଇଲା ନାହିଁ ମନ ପଇଲାନି ଯେତେବେଳେ ମୁଁ ଆଉ କଣ କରିବି ହେଇଠୁ ଭାବିଲି ଆଉ ଜିନିଷଟାକୁ କଣ ତଳେ ଫୋପାଡ଼ି ଦେବି ଫୋପାଡ଼ି ଦେଲେ ତ ନଷ୍ଟ ହୋଇଯିବ ନାହିଁ ତା ପରେ ହେଠୁ ଅଧା ମସଲା ତଳକୁ କାଢ଼ି ଦେଲି ଗୋଟିଏ ଗିନାକୁ କାଢ଼ିକି ତାପରେ ତାକୁ କଷିବା ନୁହଁ କି ଭଜା ନୁହଁ କରିକି ହେଠୁ ଖାଇଲୁ ଆଉ ଜିନିଷ କେବେ ହେଲେ ନଷ୍ଟ କଲେ ଭଲ ନୁହଁ ଯେମ ଯେମିତି କରି ଖାଇବା କଥା